ହଁ ମୁଁ ଅନ୍ୟ ସଂସ୍କୃତିର ଏକ ପାରମ୍ପାରିକ ଖାଦ୍ୟ ପ୍ରାୟତଃ ରାନ୍ଧେ ଯାହାକି ହେଉଛି ରାଜମା ତରକାରୀ ଏହା ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଯାଇଥାଏ ପାଟିକୁ ସୁଦିଆ ମଧ୍ୟ ଲାଗିଥାଏ ଏବଂ ଦେହ ପାଇଁ ହିତକର ମଧ୍ୟ ହୋଇଥାଏ